ଆମ ଓଡ଼ିଶାରେ ମୁଖ୍ୟତଃ ଅନେକଗୁଡ଼ିଏ ସାଂସ୍କୃତିକ ପାରମ୍ପରିକ ଏବଂ ସଙ୍ଗୀତ ନୃତ୍ୟର ଉତ୍ସବ ଗୁଡ଼ିଏ ରହିଛି ସେମାନଙ୍କ ମଧ୍ୟରୁ ମୁଖ୍ୟତ ପ୍ରଥମ ଉତ୍ସବ ହେଉଛି ଆମର ପୁରୀର ଜଗନ୍ନାଥଙ୍କର ରଥଯାତ୍ରା ରଥଯାତ୍ରା ସମୟରେ ଚାରିରୁ ତିନିଲକ୍ଷରୁ ତିନିରୁ ଚାରିଲକ୍ଷ ରୁ ଅତ୍ୟଧିକ ଦର୍ଶକ ଏବଂ ଭକ୍ତମାନେ ଆସି ଏକତ୍ରିତ ହୋଇଥାନ୍ତି ପୁରୀରେ ଏବଂ ଜଗନ୍ନାଥଙ୍କର ଯେଉଁ ଲୀଳା ତିନି ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଠାକୁର ରଥରେ ବାହାରି ଆସି ବିଜେ ହୋଇଥାନ୍ତି ଏବଂ ବର୍ଷକୁ ଥରେ ସିଏ ଆମର ବଡ଼ଦାଣ୍ଡକୁ ବଡ଼ଦେଉଳ ଆସିଥାନ୍ତି ତେଣୁ ସେହି ସମୟରେ ଆମର ପର୍ଯ୍ୟଟନ ମାନେ ଅନେକ ଦୂରରୁ ବହୁ ଦେଶ ଦେଶରୁ ଲୋକମାନେ ଆସି ଏକତ୍ରିତ ହୋଇଥାନ୍ତି ଆମ ପୁରୀରେ ଏବଂ ଏହାକୁ ଛାଡ଼ିଲେ ଆମର କୋଣାର୍କର ଯେଉଁ ମହୋତ୍ସବ ରହିଛି କୋଣାର୍କ ମନ୍ଦିରରେ ଯାହାକୁ ଆମର ବିଶୁ ମହାରଣା ବାରବର୍ଷ ଲାଗି ଗଢ଼ି ତୋଳିଥିଲା କୋଣାର୍କ ମନ୍ଦିର ଏବଂ ତାର ମୁଣ୍ଡି ମାରିପାରିନଥିଲା ତାର ପୁଅ ଧର୍ମପଦ ତାର ଚୂଳି ମାରିଥିଲା ସେହି ବିରାଟ ପାରମ୍ପରିକ ପୌରାଣିକ କଳ୍ପନା ନାହିଁ ଯାର ସେହି ବିରାଟ ମନ୍ଦିର ହେଉଛି ଆମର ସୂର୍ଯ୍ୟ ମନ୍ଦିର କୋଣାର୍କ ଯାହାକୁ ଦେଖିଲେ ମନ ସ୍ଥିର ହେଇଯାଏ କ'ଣ ସେଠି କାରୁକୀର୍ତ୍ତି ଆମ ଓଡ଼ିଆ ମାନଙ୍କର ଦେଖିଲେ ମନ ତୃପ୍ତି ହୋଇଯାଏ ତାର ଏକ ମହୋତ୍ସବ ହୋଇଥାଏ ବିରାଟ ବଡ଼ ମହୋତ୍ସବ ଯାହା ଯେଉଁଥିରେ କି ଲୋକମାନେ ବହୁତ ଆଡ଼ୁ ବହୁତ ପର୍ଯ୍ୟଟନ ମାନେ ଆସି ଏକତ୍ରିତ ହୋଇଥାନ୍ତି ଏବଂ ଉତ୍ସବକୁ ବହୁତ ମନ ଆନନ୍ଦରେ ପାଳନ କରିଥାନ୍ତି ଏହାକୁ ଛାଡ଼ିଲେ ଆମର ଯାଜପୁରରେ ରହିଛି ମାଁ ବିରାଜାଙ୍କ ଜନ୍ମଦିନ ମାଁ ବିରଜା ଯାଜପୁରରେ ହେଉଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ ଦେବୀ ମାଁଙ୍କର ଯେଉଁ ଜନ୍ମଦିନ ରହୁଛି ସେ ଜନ୍ମଦିନକୁ ବହୁତ ଧୁମ୍ଧାମ୍ ରେ ବିଜେ ବାଣ ବାଜା ରୋଷଣୀ କରିକି ପାଳନ କରାଯାଇଥାଏ ଏବଂ ସେହି ଦିନ ଅନେକ ଆଡ଼ୁ ଅନେକ ଭକ୍ତମାନେ ଧାଇଁ ଆସିଥାନ୍ତି ମାଁଙ୍କୁ ଦେଖିବାପାଇଁ ଏବଂ ରଥଯାତ୍ରା ଭଳି ରଥରେ ମାଁଙ୍କୁ ବିଜେକରି ବୁଲାଇଥାନ୍ତି ବହୁତ ମନୋଲୋଭ ମନଆନନ୍ଦର ସେ ଦୃଶ୍ୟ ହୋଇଥାଏ ଏହା ଛଡ଼ା ଆମର ରହିଲା ଭୁବନେଶ୍ଵରରେ ଅବସ୍ଥିତ କୋଣାର୍କ ଖଣ୍ଡଗିରି ମନ୍ଦିର ଖଣ୍ଡଗିରି ଉଦୟଗିରି ଖଣ୍ଡଗିରିର ଏକ ଯାତ୍ରାହୁଏ ଖଣ୍ଡଗିରିମେଳା ତାର ନାଁ ହେଉଛି ଖଣ୍ଡଗିରିମେଳା ଯା ଯେଉଁ ମେଳା କି ବହୁତ ବହୁତ ବଢ଼ିଆ ଭଲ ଭାବରେ ଏବଂ ବହୁତ ଧୁମ୍ଧାମ୍ ରେ ପାଳନ କରାଯାଏ ସେଇ ସେଇ ସମୟରେ ମଧ୍ୟ ବିରାଟ ବଡ଼ ମେଳା ବସିଥାଏ ଆଉ ଅନେକ ଆଡ଼ୁ ଅନେକ ଲୋକ ଆସିଥାନ୍ତି ଏହାକୁ ଛାଡ଼ି ରହିଥାଏ ଆମର ମହୋତ୍ସବ ବିରାଟ ବଡ଼ ମହୋତ୍ସବ ହେଉଛି ଯାଜପୁର ମହୋତ୍ସବ ବାହାରୁ ଦେଶ ବିଦେଶରୁ ଗୀତିକାର ମାନେ ଆସନ୍ତି ସେଠି ନୃତ୍ୟ ପରିବେଷଣ କରନ୍ତି ନିଜ ସଙ୍ଗୀତର କଳା ମଧ୍ୟ ପ୍ରଦଶଣ କରନ୍ତି ଏବଂ ସାତଦିନ ଆଠଦିନ ଲାଗି ଏହି ମହୋତ୍ସବ ହୋଇଥାଏ ବହୁତ ଧୁମ୍ଧାମ୍ ରେ ମହୋତ୍ସବ ପାଳନ କରାଯାଇଥାଏ ଏମତି ଅନେକ ଗୁଡ଼ିଏ ମହୋତ୍ସବ ଉତ୍ସବ ଯାତ୍ରା ମାନ ଆମ ଓଡ଼ିଶାରେ ରହିଅଛି